ହେ ନାଇ ବାପ ଆଉ କୂଅଫୁଅ ତ ଗାଁ'ରେ ଆଉ ନାହିଁ ସବୁ ପୋତିପାତି ହେଇଗଲାଣି କୂଅର ରକ୍ଷଣା ବେକ୍ଷଣା ଠିକ୍ ସେ ନେଲେନି ଯତ୍ନ ନେଲେନି ଏଇ ନଳକୂଅ ବାହାରିଲା ଦିନଠାରୁ ତ ସବୁ କୂଅ ବନ୍ଦ ବାମ୍ଫି ବନ୍ଦ ଏବେ ନଳକୂଅ ବାହାରିଲା ତ ନଳକୂଅ ଅବଶ୍ୟ ଭଲ ଭଲ ମଧୁରିଆ ପାଣି ଦେଉଛି ଥଣ୍ଡା ପାଣି ବାହାରୁଛି ସଫା ପାଣି ବାହାରୁଛି ତେଣୁ ଆମର ଏବେ ଗାଁ'ମାନଙ୍କରେ ଗାଁ ଗହଳିରେ ଲୋକମାନେ ସମସ୍ତେ ଘରେ ଘରେ ନଳକୂଅ କ ଖୋଳି ଗଲେଣି ଆଉ କୂଅ ପୋଖରୀ ବାମ୍ଫିର ଆଉ ଚାହିଦା ନାହିଁ ତେଣୁ କୂଅ ବାମ୍ଫି ତ ସବୁ ବନ୍ଦବାନ୍ଦ ହେଇଗଲାଣି ଆଉ ନଳକୂଅ ପାଣି ସମସ୍ତେ କାରବାର କରୁଛନ୍ତି ସମେସ୍ତ ପିଆପିଇ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି ଏଇ ନଳକୂଅ ପାଣି ମାନେ ଭାରି ମଧୁର ଲାଗୁଛି ଆଉ ସଫା ବି ପାଣି ଆଉ ଜୀବାଣୁ ମୁକ୍ତ ପାଣି ତାହିଁରେ ମାନେ ସିଧା ପୁରା ହେଉଛି ତଳୁ ଆସୁଛି ପାଣି ଆଉ କୂଅକୁ ହେଲେ ଘୋଡ଼େଇବାକୁ ପଡୁଥିଲା ୟାକୁ ଆଉ ଘୋଡ଼େଇବାକୁ ପଡୁନି ଆଉ ଏ ପାଣିଟି ସିଧା ପୁରା ଆସୁଛି ତ କାଚ ଭଳିଆ ପାଣିଟେ ତାକୁ ନେଇ ଆମେ ସମସ୍ତେ ଗାଧୁଆ ପାଧୁଆ କରୁଛୁ ରୋଷେଇବାସ କରୁଛୁ ଆଉ ପିଆପିଇ ମଧ୍ୟ କରୁଛୁ ଏହିଥିରେ ତ ସବୁ ହେଉଛି ଲୁଗା ସଫାଠୁ ନେଇ ସବୁ ଗାଡ଼ି ଧୁଆ ମଟର ଧୁଆ ଚାଷବାସରେ ଆମେ ଏହି ପାଣି ହିଁ ବ୍ୟବହାର କରୁଛୁ ତେଣୁ ଇଏ ଆମ ପିଲାବେଳେ ଆମେ କୂଅ ବାମ୍ଫି ପୋଖରୀ ଗଡ଼ିଆ ନଈରୁ ପାଣି ଆଣି ବ୍ୟବହାର କରୁଥିଲୁ ଖାଦ୍ୟପେୟ ପାଇଁ ଗାଧୁଆଗାଧି ପାଇଁ ଏଇ ନଳକୂଅ ହେଲା ଦିନଠାରୁ ଆଉ କୂଅ ବାମ୍ଫି ଏ ସବୁ ଆଉ ଦରକାର ହେଉନି ତେଣୁ ସବୁ ପୋତାପୋତି ହେଇଗଲାଣି ଏବେ ଆମେ ଏଇ ନଳକୂଅରୁ ହିଁ କାରବାର କରୁଛୁ